ଭାରତରେ ସ୍ୱାସ୍ଥ୍ୟ ସେବା ଆମର ଆଗ ଅପେକ୍ଷା ବହୁତ ଉନ୍ନତି ଧରଣ ହେଇଛି ଆଉ ଗ୍ରାମାଞ୍ଚଳ ଏଇଥର ଛୋଟ ଆକାର ରହିଛି ସେଥିପାଇଁ ଆମକୁ ଯିବାକୁ ପଡ଼ୁଛି ବେତନଟୀ ଯିବାକୁ ହେଲେ ଆମର ଫାଷ୍ଟ୍ ଟାଇମ୍ ହେଉଛି ଟିକେଟ୍ କାଢ଼ିବାକୁ ପଡ଼ୁଛି ଲାଇନ୍ ଛିଡ଼ା ହେବାକୁ ଟିକେଟ୍ କାଟିବାକୁ ଟିକେଟ୍ କାଟିବାକୁ ଆଉ ଗୋଟେ ଜାଗାରେ ଯାଇକି ଟିକେଟ୍ ଦେଲେ ଆମେ ଯାଇକି ଆଡ଼ମିସନ୍ ହଉଛେ ଆଡ଼ମିସନ୍ ହେଇସାରିଲା ପରେ ଯାଇକି ଆଶା କିମ୍ବା ତାଙ୍କର ନର୍ସ୍ ଆସିକି ଆମକୁ ସେଇ ଗୋଟେ ଟିକେଟ୍ ଦେଉଛନ୍ତି ଟିକେଟ୍ ପରେ କେଉଁ ସାର୍ ଆସିବେ ତା'ପରେ ଆମକୁ ଯାଇକି ମେଡ଼ିସିନ୍ ଦିଆଯାଉଛି ଆଉ ମେଡ଼ିସିନ୍ ଦେଇସାରିଲା ପରେ ଦୁଇ ଘଣ୍ଟା କି ତିନି ଘଣ୍ଟା ଛାଡ଼ିଲା ପରେ ଆମକୁ ଆଉ ଗୋଟେ ସାର୍ ଆସିକି ଚେକ୍ଅପ୍ କରୁଛନ୍ତି ଟିକେ ନର୍ମାଲ୍ ହେଇଛି ନା ଟିକେ ବଢ଼ିଛି ଯଦି ନର୍ମାଲ୍ ହେଇଛି ମେଡ଼ିସିନ୍ ଦେଇଯିବେ ଆଉ ବଢ଼ିଛି ଯଦି ଆଉ ଗୋଟେ ଚେଞ୍ଜ କରିକି ଆଉ ଗୋଟେ ମେଡ଼ିସିନ୍ ଦେବେ